ଯୋଗ ଏକପ୍ରକାରର ବ୍ୟାୟାମ ଅଟେ ଏହା ଆମ ଶରୀରକୁ ସୁସ୍ଥତା ପ୍ରଦାନ କରିବା ପାଇଁ ବହୁତ ସାହାଯ୍ୟ କରିଥାଏ ଆମ ଶରୀରକୁ ଯଦି ଆମେ ଚାହୁଁଛୁ ସୁସ୍ଥ ରଖିବା ପାଇଁ ଓ ଶରୀରକୁ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟଯୁକ୍ତ କରିବା ପାଇଁ ତା'ହେଲେ ଆମକୁ ଦୁଇ ପ୍ରକାରର ଜିନିଷ ଉପରେ ଧ୍ୟାନ ଦବାକୁ ପଡ଼ିବ ଗୋଟିଏ ହେଲା ଆମର ଖାଦ୍ୟ ଯାହାକୁ ଆମେ ପୋଷଣ କହୁ ଆଉ ଗୋଟେ ହେଲା ଆମର ଶାରୀରିକ କାର୍ଯ୍ୟ କ୍ଷମତା କାର୍ଯ୍ୟଦକ୍ଷତା ଯାହାକି ଆମେ ବ୍ୟାୟାମ ଉପରେ ବୋଲି କହୁଥାଉ ଏବେକାର ସମୟରେ ବହୁତ ରୋଗ ଯାହାକି ଆମର ଜୀବନଶୈଳୀ ଉପରେ ନିର୍ଭର କରି ହେଉଅଛି ସେହି ଜୀବନଶୈଳୀକୁ ଆମକୁ ଶୃଙ୍ଖଳିତ ଆଡ଼କୁ ଆଣିବା ପାଇଁ ହେଲେ ଆମକୁ ନିତ୍ୟଦିନ ବ୍ୟାୟାମ କରିବା ନିହାତି ଆବଶ୍ୟକ ବ୍ୟାୟାମ କରିଲେ ଇଏ ଆମକୁ ଶାରୀରିକ ଓ ମାନସିକ ମାଧ୍ୟମ ଦେଇ ସୁସ୍ଥତା ପ୍ରଦାନ କରେ ସୁସ୍ଥତା ଶାରୀରିକ ଓ ମାନସିକ ଓ ସାମାଜିକ ଉପରେ ରହିବା ଆବଶ୍ୟକ ଇଏ ବ୍ୟାୟାମ କରିବା ଦ୍ଵାରା ଆମର ଶରୀରର ରକ୍ତ ସଞ୍ଚାଳନ ଭଲ ଭାବରେ ହୁଏ ଯାହା ଫଳରେ ଆମର ଶରୀରର କାର୍ଯ୍ୟଦକ୍ଷତାଟା ଓ ରୋଗକୁ ଦୂରୀକରଣ କରିବାରେ ଆମକୁ ସାହାଯ୍ୟ କରେ ଯେତେ ବଡ଼ ବଡ଼ ରୋଗ ବର୍ତ୍ତମାନ ସବୁ ହେଉଅଛି ଲୋକମାନଙ୍କୁ ତାହା କେବଳ ବ୍ୟାୟାମ ନ କରିବା ଓ ସଠିକ୍ ଭାବରେ ଖାଦ୍ୟ ନ ଖାଇବା ଓ ଜୀବନଶୈଳୀରେ ସବୁ ବିଶୃଙ୍ଖଳିତ ରହିବା ଯୋଗ ହେଉଅଛି ଯଦି ଆମେ ନିତିଦିନ ବ୍ୟାୟାମ କରିବୁ ତା'ହେଲେ ଆମ ଶରୀରକୁ ସମ୍ପୂର୍ଣ୍ଣ ଭାବେ ସଠିକ୍ ରଖିବା ଓ ସୁସ୍ଥତା ରଖିପାରିବା ଏଥିରେ ଆମର ଜୀବନ ଶୃଙ୍ଖଳିତ ହୋଇପାରିବ ଓ ଜୀବନଶୈଳୀ ବିଶୃଙ୍ଖଳିତ ହେବା ଯୋଗୁଁ ଯେଉଁ ରୋଗ ସବୁ ହେଉଅଛି ତାହାକୁ ଆମେ ଆମ ପାଖକୁ ନ ଆସିବାକୁ ସାହାଯ୍ୟ କରିପାରିବା ସେଥିପାଇଁ ନିତିଦିନ ବ୍ୟାୟାମ କରିବା ଆବଶ୍ୟକ